ଆମ ଘରେ ଆମର ହେଉଛି ମୁଖ୍ୟ ପର୍ବ ହେଉଛି ଦୋଳ ପୂର୍ଣ୍ଣମୀ ଏହି ଦୋଳ ପୂର୍ଣ୍ଣମୀରେ ଆମର ପରିବାର ଲୋକେ ମହା ଆଡ଼ମ୍ବରରେ ପାଳନ କରନ୍ତି ତା'ପରେ ଆମ ଗାଁରେ ଦୋଳ ପୂର୍ଣ୍ଣମୀକୁ ହରିହର ଭେଟ ହୁଏ ଏଇ ହରିହର ଭେଟରେ ହରି ଆଉ ହର ଏକାଠି ହୁଅନ୍ତି ତା'ପରେ ସେଠାରେ ମେଳଣ ଭଳିଆ ହୁଏ ସେଠାରେ ଦୋକାନ ବଜାର ବହୁତ ପଡ଼େ ଲୋକମାନେ ବହୁତ ଯିବା ଆସିବା କରନ୍ତି ତା'ପରେ ଆମର ହେଉଛି ଗୋପାଳ ଘର ଆମର ଗୋପାଳ ଘରରେ ଗାଈ ବନ୍ଦାଣ ଅଛି ଦୋଳ ପୂର୍ଣ୍ଣମୀକୁ ଏହି ଦିନକ ଠାରୁ ଆମର ଗାଈ ବନ୍ଦାଣ ହୁଏ ଗାଈ ବନ୍ଦାଣ ଗାଈ ଗାଧୁଆ ଗାଧି କରି ତାଙ୍କୁ ଗାମୁଛା ନୂଆ ଗାମୁଛା ତାଙ୍କ ବେକରେ ପକାଇ ଭୋଗରାଗ କରି ତାଙ୍କ ଆମ ପୂଜା କରାଯାଏ ଇଏ ହେଉଛି ଆମର ଆମର ହେଉଛି ମେନ୍ ପର୍ବ ହେଉଛି ଦୋଳ ପୂର୍ଣ୍ଣମୀ ଏହା ଛଡ଼ା ରଜ ରଜରେ ବି ବହୁତ ଆମର ପିଲାମାନେ ଦୋଳି ଫୋଳି ଖେଳନ୍ତି ଆଉ ନୂଆ ବସ୍ତ୍ର ପିନ୍ଧିକି ପାଳନକରୁ ଆଉ ରଜ ପର୍ବ ଆଉ